ପନ୍ଦର ଆଠ ଉଣେଇଶିଶହ ସତଚାଳିଶି ତିନି ଛଅ ଉଣେଇଶିଶହ ପଚାଶ ସାତ ନଅ ଉଣେଇଶିଶହ ଅଡ଼ଚାଳିଶି ତିନି ଚାରି ଦୁଇହଜାର ପାଞ୍ଚ ଚାରି ପାଞ୍ଚ ଦୁଇହଜାର କୋଡ଼ିଏ